ଭାରତରେ ଅନେକ ପ୍ରସିଦ୍ଧ ନୃତ୍ୟଶୈଳୀ ରହିଛି ନୃତ୍ୟ ହେଉଛି ଭଗବାନଙ୍କ ଏକ ଦେଇଥିବା କଳା ନୃତ୍ୟ ମଧ୍ୟ ମନୁଷ୍ୟର ମନକୁ ମନୋରଞ୍ଜନ କରିଥାଏ ନୃତ୍ୟ ଉଭୟ ପୁରୁଷ ଓ ମହିଳା ମଧ୍ୟ କରନ୍ତି ଏମିତି ନାହିଁ ଯେ ନୃତ୍ୟ କେବଳ ମହିଳାମାନେ ହିଁ କରନ୍ତି ପୁରୁଷମାନେ କରିପାରନ୍ତି ନାହିଁ ଭାରତରେ ଅନେକ ନୃତ୍ୟଶିଳ୍ପୀ ଅଛନ୍ତି ଯେପରିକି ଗୀତା ମୀରା ଏମିତି ଅନେକ ନୃତ୍ୟଶିଳ୍ପୀ ଅଛନ୍ତି ଗୀତ ଗାଇବା ପାଇଁ ମୋର ପ୍ରିୟ ସଙ୍ଗୀତଶୈଳୀ ହେଉଛି ଭାଉଲିନ୍ ମୋତେ ମଧ୍ୟ ଗୀତ ଗାଇବାକୁ ମୋତେ ବହୁତ ଭଲ ଲାଗେ ଗୀତ ଗାଇବା ଦ୍ୱାରା ମନ ଖୁସି ରୁହେ ସବୁ ଚିନ୍ତା ମୁଣ୍ଡରୁ ଚାଲିଯାଇଥାଏ ଭାଉଲିନ୍ ବଜାଇ ଗୀତ ଗାଇବାକୁ ମୋତେ ବହୁତ ଭଲ ମଧ୍ୟ ଲାଗିଥାଏ ଗୀତ ଗାଇବା ଭଗବାନ ଭଗବାନଙ୍କ ଭଗବାନ ମନୁଷ୍ୟ ମନୁଷ୍ୟକୁ ପ୍ରଦାନ କରିଥାନ୍ତି